ଡାଇରିଆ ଭଲ ହେବା ପାଇଁ ଆମ ଗାଁରେ ପ୍ରଥମ ଉପଚାର ହେଲା ପାନୀୟ ଜଳ ବା ବିଶୁଦ୍ଧ ଜଳ ବ୍ୟବହାର କରିବା ଯାହାକୁକି ନଳକୂପ ପାଣିକୁ ହିଁ ପ୍ରଥମ ପ୍ରାଧାନ୍ୟ ଦିଆଯାଏ ଏଥିସହିତ ସର୍ବପ୍ରଥମେ ଆମେ ନିକଟସ୍ଥ ଆଶା ଦିଦିଙ୍କ ପାଖକୁ ଯାଉ ଏବଂ ନିଜ ରୋଗ ସମ୍ବନ୍ଧୀୟ ବିଷୟରେ ତାଙ୍କୁ ଜଣେଇଥାଉ ତାଙ୍କ ପରାମର୍ଶ ଅନୁସାରେ ଆମେ ଓଆରେସ୍ ଏବଂ ଡାଇରିଆ ସମ୍ବନ୍ଧୀୟ ଔଷଧ ମଧ୍ୟ ଖାଇଥାଉ ଏଥିସହିତ ପ୍ରତ୍ୟେକ ଖାଦ୍ୟକୁ ଗରମ କରି ଖାଉ ମଶାରୀ ଟାଣିଥାଉ ଏବଂ ସମସ୍ତ ଚାରିପାଖରେ ଥିବା ନିଜ ସଫା ସୁତୁରା କରିଥାଉ ଘର ପାଖରେ ଥିବା ଅଳିଆ ଆର୍ବଜନା କୁଣ୍ଡକୁ ପରିଷ୍କାର ପରିଚ୍ଛନ୍ନ ରଖୁ ମଶା କିମ୍ବା ମାଛି ଆଣିବାକୁ ଦେଇନଥାଉ ଏହା ହେଉଛି ଆମର ପ୍ରଥମ ଉପଚାର ଅଟେ